କନ୍ଧମାଳ ଜିଲ୍ଲାର ଲୋକମାନେ ଦୈନିକ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣତଃ ସେମାନଙ୍କ ପାଖରେ ନେଟୱାର୍କ୍ ସୁବିଧା ଠିକ୍ ଭାବରେ ହୋଇନଥାଏ ଯାହା ହେତୁ ଯେଉଁ ବହୁତ ଗୁଡ଼ିଏ ରୋଗୀମାନେ ଠିକ ସମୟରେ ମେଡ଼ିକାଲ ଯାଇପାରନ୍ତି ନାହିଁ ଏବଂ ସେମାନଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ ଏବଂ ଏଥିପାଇଁ ବହୁତୁ ଦୁର୍ଗମ ଅଞ୍ଚଳରେ ରାସ୍ତା ବି ଠିକ୍ ନାହିଁ ଯାହାକି ବର୍ଷା ଦିନରେ ରାସ୍ତା ଠିକ୍ ନଥିବାରୁ ଲୋକମାନେ ଯିବା ଆସିବା କରିବାରେ ବହୁତ ଅସୁବିଧା ହୁଅନ୍ତି ଏବଂ ଏହିଥିରେ ପନୀୟଜଳର ମଧ୍ୟ ସୁବିଧା ନାହିଁ ଯାହାକି ଲୋକମାନେ ନଦୀ ପାଣି ମଧ୍ୟ ପିଅନ୍ତି ନଦୀ ପାଣି ଖରାପ ଥାଏ ଏହାକୁ ପିଇବା ଯୋଗୁଁ ବହୁତ ରୋଗ ମଧ୍ୟ ହୋଇଥାଏ